ବୈଷୟିକ ଉନ୍ନତି ଦୃଷ୍ଟିରୁ ଆମ ଅଞ୍ଚଳରେ ଯେଉଁ ସମ୍ମୁଖୀନ ହେଉଥିବ କାରଣ ଗୁଡ଼ିକ ହେଲା ଯେକୌଣସି କ୍ଷେତ୍ରରେ ସମ୍ମୁଖୀନ ହେଉଛନ୍ତି ସେ କାରଣ ଗୁଡ଼ିକ ହେଲା ପ୍ରାୟତଃ ଆମ ଅଞ୍ଚଳ ଏକ ଚାଷ ଏରିଆ ଏଠାରେ ଯୋଉ ଲୋକମାନେ ଚାଷ କରିକି ଯୋଉ ଚଳନ୍ତି ସେଇ ଚାଷୀଙ୍କୁ ସୁଯୋଗ ସୁବିଧା ଯୋଗାଇବା ପାଇଁ କୌଣସି ପ୍ରକାର ଏତେ ସୁବିଧା ନାହିଁ ଯେଉଁଟାକି ସରକାରଙ୍କ ତରଫରୁ ବିଭିନ୍ନ ଅଲଗା ରାଜ୍ୟରେ ଯେଉଁ ସୁବିଧା ଯୁଗେଇ ଦିଆଯାଉଛି ସେଇଟା ଆମ ରାଜ୍ୟରେ ସେଇ ସୁବିଧାଟା ନାଇଁ ଲୋକମାନେ ଚାଷ କରିସାରିଲା ପରେ ସେମାନଙ୍କର ଯେଉଁ ଉତ୍ପାଦନ ଫଳ ଯୋଉଁ ପନିପରିବା ହେଉ ଧାନ ହେଉ ଯେକୌଣସି ଜିନିଷ ଶଷ୍ୟ ଯେଉଁ ତାଙ୍କର ଉତ୍ପାଦନ ହୋଇଥାଏ ତାକୁ ଠିକ୍ସେ କେମତି ବିକି ପାରିବେ ହୁଏତ ତା'ର ଠିକ୍ ମୂଲ୍ୟ କେମିତି ପାଇପାରିବେ ସେହି ସୁବିଧାଟା ଆମ ଅଞ୍ଚଳରେ ନାହିଁ ଆଉ ଏଇ ଜିନିଷଟା ଯଦି ଆମ ଅଞ୍ଚଳରେ କରିଦିଆ ଯାଆନ୍ତା ତାହେଲେ ଆମ ଅଞ୍ଚଳରେ ଥିବା ଚାଷୀ କୃଷକମାନେ ବହୁତ ପ୍ରକାରର ସୁବିଧା ପାଇପାରନ୍ତେ ସେମାନଙ୍କର ପରିବାର ସ୍ଥିତି ବହୁତ ଭଲ ଭାବରେ ଚଳେଇ ପାରନ୍ତେ ଏଇଟା ହେଉଛି ଆମର ଆଭ୍ୟନ୍ତରୀଣ ବେପାର ଏଇଟାକୁ ଯଦି ଆମ ଅଞ୍ଚଳର ପ୍ରତିଟି ଲୋକ ଆମ ଅଞ୍ଚଳର ନେତା ମନ୍ତ୍ରୀ ଏମାନେ ଯଦି ଏଇଟା ନିଜେ ଦେଖିକି ଏଇରେ ସବୁ ସୁବିଧା କରିପାରନ୍ତେ ତାହେଲେ ଆଉ ଚାଷୀମାନେ କୌଣସି ପ୍ରକାର ଅସୁବିଧାରେ ପଡ଼ନ୍ତେ ନାହିଁ ଏଇଟା ହେଉଛି ଆମର ସମୁଖ ଯେଉଁ ଲୋକମାନେ ଯେଉଁ ସମ୍ମୁଖୀନ ହେଉଛନ୍ତି ଯେଉଁ କାର୍ଯ୍ୟକ୍ରମରେ ଯେଉଁ ସମ୍ମୁଖୀନ ହେଉଛନ୍ତି ଏଇଟା ହେଉଛି ତା'ର ମୂଳଦୁଆ